ବିଜ୍ଞାପନ ଦେବାପାଇଁ ଏବଂ ଅଧିକ ଲୋକଙ୍କୁ ଖବର ଜଣାଇବା ପାଇଁ ଆମେ ବିଭିନ୍ନ ପ୍ରକାର ମାଧ୍ୟମରେ ଲୋକମାନଙ୍କୁ ସମସ୍ତ ଘଟଣା ଦୁର୍ଘଟଣା ଜଣାଇଥାଉ ଯେମିତି କି ନ୍ୟୁଜ୍ ପେପର୍ ଟିଭି ରେଡ଼ିଓ ଫୋନ୍ ବିଜ୍ଞାପନ ଏଜେନ୍ସି ଆଡ଼୍ ଇତ୍ୟାଦିରେ ଖବର ପହଞ୍ଚାଇଥାଉ ଆଗ କାଳରୁ ଡାକ ଘର ମାଧ୍ୟମରେ ଚିଠି ସାହାଯ୍ୟରେ ମଣିଷ ଯୋଗାଯୋଗ କରି ପାରୁଥିଲା କିନ୍ତୁ ସମୟରେ ବା ବିଜ୍ଞାପନର ପରିବର୍ତ୍ତନ ସହିତ ଯୋଗାଯୋଗର ମଧ୍ୟ ପରିବର୍ତ୍ତନ ଘଟିଛି ଯାହାଦ୍ଵାରା ଲୋକମାନେ ବହୁତ ଉପକୃତ ହେଉଛନ୍ତି ଏହା ସହିତ ଆମେମାନେ ଏହି ବିଜ୍ଞାପନ ମାଧ୍ୟମରେ ଚୋରି ଡକାୟତ ଦୁର୍ନୀତି ଦୁଷ୍କର୍ମ ବିଷୟରେ ମଧ୍ୟ ସନ୍ଧାନ ପାଇଥାଉ ଯାହାଦ୍ଵାରା ଆମେ ବାହାରକୁ ଗଲେ ସର୍ତକତାର ସହିତ ଯାଇଥାଉ ଅର୍ଥାତ୍ ଯଦି କୌଣସି ଖବର ଆମେ ଜାଣିପାରି ନଥାଉ ସେଥିପାଇଁ ଆମ ଗାଁମାନଙ୍କୁ ପ୍ରଚାର ଗାଡ଼ି ମଧ୍ୟ ଆସିଥାଏ କେଉଁଠି ଭଲ ଡାକ୍ତରର ଆସୁଛି ସେଠି ସେଠି ଚେକ୍ଅପ୍ କରିବା ପାଇଁ ଯାଆନ୍ତୁ ତ କେଉଁଠି ଭଲ ଯାତ୍ରା ମହୋତ୍ସବ ଅଛି ଦେଖିବାକୁ ଯାଆନ୍ତୁ ବର୍ତ୍ତମାନ ଏହି ଭଳି ଉନ୍ନତମାନର ସ୍ଥାନରେ ପହଞ୍ଚିଛି ଆମ ବିଜ୍ଞାପନ